ହ୍ୟାଲୋ ହ୍ୟାଲୋ ମା ପୋଲିସ୍ ଷ୍ଟେସନ୍ରୁ କହୁଥିଲେ କି ମ୍ୟାଡ଼ାମ୍ ଆମ ଘର ପାଖରେ କାଲି ଚୋରି ହେଇଯାଇଛି ଆଉ ସବୁ ଆସିକି ଚୋରି ଫୋରି କରିକି ନେଇଯାଇଛନ୍ତି ଆଉ ମାଡ଼ଗୋଳ ବି କରିକି ଯାଇଛନ୍ତି ଆପଣ ଟିକିଏ ଆସିକି ଦେଖିଦେଇଥାନ୍ତେ ହଁ ମ୍ୟାଡ଼ାମ୍ କାଲି ସାଢ଼େ ଏଗାରଟା ପାଖାପାଖି ହେବ ଠିକ୍ ଟାଇମ୍ଟା ନୁହେଁ କିନ୍ତୁ ବହୁତ ରାତି ବେଶି ହେଇନି ସାଢ଼େ ଏଗାରଟା ପରେ ହେଇ ସାରିଥିଲା ଆମ ପଡ଼ୋଶୀଙ୍କ ଘର ପାଖରେ ଆସିକି ସେମାନେ ଚୋରି ଫୋରି କରିକି ସବୁ ନେଇଯାଇଛନ୍ତି ନାଇଁ ମ୍ୟାଡ଼ାମ୍ ଚାବି ପଡ଼ିଥିଲା କିନ୍ତୁ ସେମାନେ ଭାଙ୍ଗିକି ଭିତରେ ପଶିକି ସବୁ ନେଇଯାଇଛନ୍ତି ହଁ ମ୍ୟାମ୍ ହଁ ଲକ୍ ହେଇଥିଲା କିନ୍ତୁ ସେମାନେ ଚାବି ଆଣିକି ସବୁ ଯାକ ଲକ୍ ଖୋଲିକି ସବୁଯାକ ନେଇକି ଯେଉଁମାନେ ମୋ ପଡ଼ୋଶୀ ଯେଉଁମାନେ ସବୁ ଥିଲେ ସେମାନଙ୍କୁ ସେନ୍ସଲେସ୍ କରିଦେଇକି ସବୁ ନେଇଯାଇକି ନେଇ ଯାଇଛନ୍ତି ସେମାନେ ନେବା ଟାଇମ୍ରେ ତାଙ୍କର ଆରପଟେ ଦୁଇ ଜଣ ପୁଅ ଶୋଇଥିଲେ ସେମାନଙ୍କୁ ସେମାନେ ଦେଖିନାହାନ୍ତି କିନ୍ତୁ ସେମାନେ ଧରାଧରି କଲା ଟାଇମ୍ରେ ହେଉଛି ତାଙ୍କୁ ବି ମାଡ଼ଗୋଳ ବହୁତ କରିକି ତାଙ୍କ ସହିତ ବହୁତ ମାଡ଼ଗୋଳ କରିକି ମାନେ ସେ ଚାବିଟା ତାଙ୍କଠୁ ମାନେ ସବୁ ଜିନିଷ ନେଇକି ଯିବାକୁ ବାହାରିଲା ଟାଇମ୍ରେ ଏମାନେ ବେଶି ଧରାଧରି କଲାଠୁ ତାଙ୍କୁ କଟାକୁଟି ବି କରିଦେଇଛନ୍ତି ତ ଆପଣ ଟିକିଏ ଭଲ ହେଇଥାନ୍ତା ଯଦି ଆସିଥାନ୍ତେ କ'ଣ କରିବୁ ସାର୍ ବହୁତ ଡର ଲାଗୁଛି ଯେହେତୁ ହେଇଯାଇଛି ଘର ପାଖରେ ତ ଆମର ବି ଆହୁରି ଘର ଏଇଠି ଅଛନ୍ତି ଛୁଆପିଲା ଅଛନ୍ତି ଆମେ ବି କେମିତି ରହିବୁ ଆପଣ ଯଦି ଟିକିଏ ଆସିକି ଦେଖାସୁଖା କରିଥାନ୍ତେ କି ହେଇଥାନ୍ତା ତା'ହେଲେ ଭଲ ଲାଗିଥାନ୍ତା କାହିଁକି ନା ବହୁତ ଡର ଲାଗୁଛି ନା ଯେ କାଲି ଯେହେତୁ ଚୋରି ହେଇଯାଇଛି ଏଠି ପାଖରେ ଆଜି ଆମର ଏପଟେ ନହେବ ବୋଲି କ'ଣ ମାନେ ଅଛି କି ପୁଣି ଆହୁରି ଆମର ବି ଛୁଆ ଅଛନ୍ତି ଆମର ବି ଘର ଅଛି ତ ଯଦି ଆପଣ ଆସନ୍ତେ ଟିକିଏ ମ୍ୟାମ୍ ତା' ହେଲେ ଭଲ ହୁଅନ୍ତା ଟିକିଏ ଆସିକି ଇନକ୍ଵାରି କରିକି କେଉଁଠି କିଏ ସେମାନେ ବି ବହୁତ ଡରିଯାଇଛନ୍ତି ତାଙ୍କ ହାତ ଫାତ କଟାକୁଟି କରାହେଇଛି ତ ସେମାନେ ମେଡ଼ିକାଲରେ ବି ଅଛନ୍ତି

ଆଜ୍ଞା ସାର୍ ନା ଆଜ୍ଞା ମ୍ୟାମ୍ ଆପଣ ଟିକିଏ ଆସିକି ଯଦି ଦେଖି ଦେଇକି ଯାଇଥାନ୍ତେ କ'ଣ କେମିତି ହେଇଛି କେମିତି ଭାଙ୍ଗିଛନ୍ତି କେମିତି କ'ଣ ପଶିଲେ ଆଉ ତାଙ୍କର ବି ତ ଛୁଆପିଲା ଅଛନ୍ତି ଆମର ବି ଅଛନ୍ତି ତ ଆପଣ ଯଦି ଆସିକି ଭଲଭାବରେ ଇନକ୍ଵାରି କରିକି ଯେତେ ଶୀଘ୍ର ସେମାନଙ୍କୁ ଧରିବେ ଟିକିଏ ଭଲ ହେବ ଆମେ ବି ଟିକିଏ ରହିପାରିବୁ ଭଲସେ ସେମାନେ ବି ଟିକିଏ ତାଙ୍କ ଜିନିଷପତ୍ର ସବୁ ପାଇପାରିବେ ତ ଆପଣ ମ୍ୟାଡ଼ାମ୍ ଆସିବେ ତ ଆଜ୍ଞା ମ୍ୟାମ୍ ଟିକିଏ ଜଲଦି ଆସିକି ପହଞ୍ଚିଲେ ଟିକିଏ ଆମ ଛୁଆମାନେ ବହୁତ ଡରିଯାଇଛନ୍ତି ସେମାନେ ବି ସବୁ ତାଙ୍କର ସବୁ ଚୋରି ଯେହେତୁ ହେଇଯାଇଛି ସେମାନେ ବି ଟିକିଏ ଡରିକି ବହୁତ ଅଛନ୍ତି ତ ଟିକିଏ ଆସିଲେ ଭଲହେଇଥାନ୍ତା ହଉ ହଉ ମ୍ୟାମ୍ ଆଜ୍ଞା ମ୍ୟାମ୍ ଆଜ୍ଞା ମ୍ୟାମ୍ ଥ୍ୟାଙ୍କ୍ ୟୁ ଆଜ୍ଞା ଆଜ୍ଞା ମୁଁ ପଠାଇଦେଉଛି ଆଜ୍ଞା